ଆମେ ଧରୁଥିବା ମାଛ ବହୁତ ପ୍ରକାର ମାଛ ଧରିଥାଉ ଯାହା ଫଳରେ ଦେଖନ୍ତୁ ମାଛଗୁଡ଼ିକ ନାଁ କହିବାକୁ ଗଲେ ଚିଙ୍ଗୁଡ଼ି ମାଛ ପିତା ମାଛ ଆଉ ଯେଉଁ କୁନିମାଛ ମାଗୁର ମାଛ ଏମିତି ବିଭିନ୍ନପ୍ରକାର ମାଛ ଧରିଥାଉ ଏବଂ ଦେଖିବାକୁ ଗଲେ ଛୋଟ ମାଛ ବି ଆମ କୋରାପୁଟ ଜିଲ୍ଲାରେ ବିକ୍ରି କଲେ ଯାହାକି ଛୋଟିଆ ଇଏରେ କୋଡ଼ିଏ ଟଙ୍କା ଲେଖା ଇଏରେ ବଜାଇଥାନ୍ତି ଆଉ ବଡ଼ ମାଛ ଯଦି ଆମେ ଧରିବା ତା'ହେଲେ କେ ଜି ପିଛା ଦୁଇଶହ ଟଙ୍କା ଲାକା ଲେଖାଏଁ ଆଉ ଏହି ମାଛଟି ଗାଡ଼ିଆ ବା ନଦୀ ଏ କିଛି ସ୍ଥାନରେ ଧରିଥାଏ ମାଛର ତା ଆମ କୋରାପୁଟ ଜିଲ୍ଲା ପିତା ମାଛ ଭଲ ମାଛ ବୋଲି ଲୋକମାନେ ଖାଇଥାନ୍ତି ସେ ମଧ୍ୟରେ ଆଗରୁ ମାଛ ବି ବହୁତ ମାତ୍ରାରେ ଧରିଥାଉ କିନ୍ତୁ ଜାଲରେ ପଡ଼ିଲେ ହିଁ ଧରି ହେବ